ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା କହିବାକୁ ଗଲେ ଅତି ସୁନ୍ଦର ଦେଖିବାକୁ ଗଲେ ମୁଁ ସରକାରୀ ଡାକ୍ତରଖାନାରେ ମାନେ ସରକାରୀ ଡାକ୍ତରଖାନା କେନ୍ଦ୍ରକୁ ଯିବାକୁ ପସନ୍ଦ କରୁ କାରଣ ଏବେ ଫାଇପ୍ ଟି ମାଧ୍ୟମରେ ମେଡ଼ିକାଲ୍ ଯାକ ଅତି ସୁନ୍ଦର ଭାବରେ ଟ୍ରିଟମେଣ୍ଟ କରାଯାଉଛି ସରକାରୀଆ ଘରୋଇ ଡାକ୍ତରଖାନା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ଗଲେ ସରକାରୀ ମେଡ଼ିକାଲ୍ରେ ଫ୍ରିରେ ଟ୍ରିଟମେଣ୍ଟ କରାଯାଏ କିନ୍ତୁ ଘରୋଇ ଡାକ୍ତରଖାନା କେନ୍ଦ୍ରରେ ଗୋଟିଏ ଛୋଟିଆ ଇଞ୍ଜେକ୍ସନ୍ କିମ୍ବା ଦୁଇଟା ଟାବଲେଟ୍ର ରେଟ୍ ଏତେ ଯେ ଆଉ କହିବାକୁ ହବନି

ଘରୋଇ ଡାକ୍ତରଖାନାରେ ଦିଆଯାଉଥିବା ଔଷଧ ଟିକେ କଷ୍ଟଲି ହେଇଥିବାରୁ ଲୋକଙ୍କୁ ମଧ୍ୟ ଯେକୌଣସି ରୋଗ ଜ୍ଵର ହେଇଥିଲେ ମଧ୍ୟ ଟିକେ ଜଲ୍ଦି ଭଲ ହେଇଯାଉଛି କେତେ ବର୍ଷ ପୂର୍ବରୁ ସରକାରୀ ଡାକ୍ତରଖାନା କେନ୍ଦ୍ର ଲୋକେ ଯାଉନଥିଲେ କାରଣ ସେଥିରେ ଭଲ ଦେଖା ରଖା କରୁନଥିଲେ ବଟ୍ ଏବେ ଫାଇଭ୍ ଟି ମାଧ୍ୟମରେ ଏତେ ସୁନ୍ଦର ହେଇଯାଇଛି ଯେ ଯେମିତି ଘରେୋଇ ଡାକ୍ତରଖାନା ସେମିତି ହିଁ ମେଡ଼ିକାଲ୍ରେ ବି ବ୍ୟବହାର କରୁଛନ୍ତି